ହଁ ସାର୍ କହୁଛନ୍ତି କି ସାର୍ ମୁଁ କୁଆଡ଼େ ଆଉ ସାର୍ ମୋ ମାଆଙ୍କ ଦେହ ଭଲ ନାହିଁ ସେଠି କ'ଣ କ'ଣ ସବୁ ମେଡିକାଲ୍ କାମରେ ସୁବିଧା ରହିଅଛି ସାର୍ ମୁଁ ମାଆ କେତେବେଳେ କେତେବେଳେ ଖୋଲା ରହୁଛି ହଁ ସାର୍ ତା'ହେଲେ ସେଠି ଆମେ ସୁବିଧା ରହିଅଛି

ହଁ ସାର୍ ସେ ସାର୍ ସେଠି ଖାଇବା ସୁବିଧା ସବୁ ରହିଅଛି କ'ଣ ଦବାକୁ ପଡ଼ିବ ନା କ'ଣ ହଁ ସାର୍ ସାର୍ ସେଠି ବେଡ଼୍ ଫେଡ଼ ସବୁ ସୁବିଧା ରହିଅଛି ରହିବା ପାଇଁ

ସାର୍ ମୁଁ ବଡ଼ ଦୀପକ କୁମାର ମହାନ୍ତି କହୁଥିଲି ସାର୍ ମହାନ୍ତି ସାର୍ ଜାଣିପାରୁ ନାହିଁ ଓଃ ସାର୍ ପଡ଼ିବ ମେନ୍ ରୋଡ଼୍ରେ ପଡ଼ିବ ଓଃ ତ ସେଠି ସୁବିଧା ରହିଅଛି ନା ସାର୍ କରେଣ୍ଟ୍ ସୁବିଧା ରହିଅଛି ସେ ସାର୍ ଲିଭର୍ ପେନ୍ ହଉଛି ଆଉ ଲିଭର ପେନ୍ ହଉଛି ସାର୍ ହଁ ସାର୍ ସାର୍ ସେଠି ସୁବିଧା ଅଛି ନା ସେ ସୁବିଧା ନାହିଁ କିଛି ସାର୍ ସେଠି ଗାଧେଇବା ସୁବିଧା ରହିଅଛି ସେଠି ହଁ ସାର୍ କାଲି ସାର୍ ମୁଁ ବାରଟା ବେଳୁ ଯାଇଁ ସେଠି ପହଚୁଁଚି ହଁ ସାର୍ ହଁ ସାର୍